ମୋର ବଡ଼ ସଫଳତା ମୁଁ ସ୍କୁଲରେ ପଢ଼ିଲା ବେଳେ ଏବେ ପର୍ଯ୍ୟନ୍ତ ମୁଁ ସ୍ପୋର୍ଟସକୁ ମୁଁ ମୋ ଖେଳ କୁଦକୁ ପ୍ରାଧାନ୍ୟ ଦେଇଥାଏ ମୁଁ ପ୍ରଥମେ ସବୁ କ୍ଷେତ୍ରରେ ଖେଳକୁ ପ୍ରାଧାନ୍ୟ ପ୍ରଥମ ଦେଇଥାଏ ତ ମୁଁ ଏ ବାବଦରେ ମୋ ସ୍କୁଲରେ ବି ଅଗ୍ରଣୀ ଲାଭ କରିଥାଏ ବିଭିନ୍ନ ରକମର ଖେଳ ତଥା ହାଇଜମ୍ପ ହେଉ ଲଙ୍ଗ୍ ଜମ୍ପ ହେଉ ଦୌଡ଼ କୁଦ ହେଉ ସେ ବାବଦରେ ତ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥାଏ ତେଣୁ ଏଥିପାଇଁ ମୁଁ ବହୁତ ଗର୍ବିତ ମୁଁ ଏଥିପାଇଁ ଆଗକୁବି ମଧ୍ୟ ମୋତେ ଲୋକମାନେ ଭାଇମାନେ ମୋତେ ବି ଯେକୌଣସି ଖେଳ ହେବ ମୋତେ ଆଗରୁ ପ୍ରାଧାନ୍ୟ ଦେଇଥାନ୍ତି କି ମୋତେ ଡାକିଥାନ୍ତି କି ମୁଁ ଯାଏ ମୋତେ ଗେଷ୍ଟ ବାବଦରେ ବି ହେଉ କି ମୁଁ ସେଠିକି ଯାଇକି ତାଙ୍କୁ ଉତ୍ସାହିତ କରିଥାଏ ଏଥିପାଇଁ ମୁଁ ବହୁତ ଗର୍ବିତ ଅନୁଭବ କରେ